ଆରେ ଭାଇ ମୁଁ ତ ଏଠିକି ଆଉ ଥିଲି ନା ମୁଁ ତ ଯାଇଥିଲି ବଜାର ଆଡ଼େ ବଜାର ଆଡ଼ରୁ ଆସିଛି ଏବେ ମୟୁରଭଞ୍ଜକୁ ଆସିଛି ବାରିପଦାର ସେ ଆଉ ହାଲଚାଲ ଆଉ ହାଲଚାଲ କ'ଣ କହିବିରେ ଭାଇ ଇଏ ତ ଖାଲି ଇଲେକ୍ସନ୍ ବଜାର ନା ଆଉ କିସ କହିବି ଏ ଯେଉଁ ପରିବା ରେଟ୍ ବଢ଼ି ଚାଲିଛି ହୁ ହୁ ହୋଇ ଇଆଡ଼େ ତ ଇଲେକ୍ସନ୍ ବଜାର ଦେଖିବା ଜଣଙ୍କୁ ସିଲେକ୍ସନରେ ନେବା ଯିଏ ପ୍ରକୃତ ମୋର ଆମର କ୍ୟାଣ୍ଡିଡେଟ୍ ହୋଇପାରିବ ଆମର ଦୁଃଖସୁଖର ସାଥି ହୋଇପାରିବ ସେ ତାକୁ ଇ ଦେବା ଆଉ କଣ କରିବା ମୁଦି ଗ୍ୟାରେଣ୍ଟି କହୁଛି ଇଆଡ଼େ ନବୀନ କହୁଛି ମୁଁ ଗରିବମାନଙ୍କୁ ମାଗଣାରେ ଘର ଦେବି ଆଉ ସେପଟେ କହୁଛି କାଳିଆ ଯୋଜନା ଦେବି ଆହୁରି ଫେରେ କହୁଛି ନାହିଁ ମୁଁ ଲକ୍ଷେ ଟଙ୍କା ଦେବି ପ୍ରତି ପରିବାରକୁ କିସ କିଆଡ଼େ ଲୋଭଟା ସମ୍ଭାଳିବା ହଁ ଆଉ ଏଠି କି କରିବା ରାଜନୀତିରେ ସେମାନେ ସବୁ ପଇସା ବେପାର କଲେଣି ଆମେ ଆଉ କି କରିବା ହଁ ଏ ବର୍ଷଟା ଭୋଜିରେ ଯିବ ଭୋଟ୍ ପରେ ଯେଉଁ ଗୋଟେ ଅଛି ନା ସେଇଟା ସମ୍ଭାଳିବ ହଁ ବର୍ତ୍ତମାନ ସିନା ପର୍ବ କେତେ ଦିନ ପର୍ବ ଆରେ ସେମାନଙ୍କର ଭିତରକୁ ପଶି ପାରିଲେ ତ ଗାଡ଼ିରେ ଯିବୁ ମାଂସ ଖାଇବୁ ଆଉ ଯେ ଗାଁକୁ ଗାଁ ପଠାଇଲେ ବି କ'ଣ ହେବ ସେମାନଙ୍କର ଯିଏ ହେଡ଼୍ ଲିଡ଼ର୍ ସେଇ ତ ଆଗ କହିବ ମୋର କ୍ଯାଣ୍ଡିଡେଟ୍ ଗୁଡ଼ାକ ନିଏ ତାପରେ କହିବେନା ମୋର କ୍ଯାଣ୍ଡିଡେଟ୍ ଗୁଡ଼ାକ ଆଗରେ ନିଅନ୍ତୁ ଏଇ ଯେଉଁ ବେପାର ହଁ ପାଟିର ଅଭାବ ନାହିଁ ଯେ କାହାକୁ ବିଶ୍ୱାସ କରିବୁ ଦୁନିଆରେ କହନା ଏ ରାଜନୀତି ପଇସା ତ ସମସ୍ତେ ଚାଁହୁଛନ୍ତି ଯେ ପଇସା ଦେବେ ଏ ମୋଦି ଆସିଛି କହୁଛି ବିଜୁଳି ମାଗଣାରେ ଦେବ ଅଫିସ୍ ଏମାନଙ୍କ ଉପରେ କାହାକୁ ବିଶ୍ୱାସ ରହୁଛି ଆରେ ଚାଷୀ ତ ଆନ୍ଦାଳନ ଚାଲିଛି ଚାଷୀ କଥା ବୁଝୁଛି କିଏ ରାହୁଲ ବୁଝୁଛି ନା ମୋଦି ବୁଝୁଛି ମୋଦି ତ ପାଖକୁ ଯାଇକି ସେ ଦେଉନି କାହାରି ପାଖକୁ ସିଏ କହୁଛି ମୁଁ ରାଜତ୍ୱ କରିବି ସିଏ କହୁଛି ମୁଁ ରାଜତ୍ୱ କରିିବି ଏଇ ହେଉଛି ବେପାର ସେଗୁଡ଼ା କରିତେ ଗଲେ ସେ ନେତାମାନଙ୍କ ସହିତ ସାଲିସରେ ରହିତେ ହେବ ଖାଲି ନାମ ବଡ଼ା ଦର୍ଶନ ଦେଖିଲା ବେଳକୁ କହିବ ନା ଆଜି ନୁହେଁ କାଲି ଆଜି ନୁହେଁ କାଲି ଏ ରାଜନୀତିଟା ସେ ନୀତିରେ ଚାଲିଥିବ ଦେଖିବା ଆସୁ ଲୋକ କ୍ୟାଣ୍ଡିଡେଟକୁ ଆଗ ହଁ ଶଙ୍ଖ ଆଉ ଫୁଲ ଆସୁଛି ତ ଆଉ ରାହୁଲ କାହିଁ ହାତ ଦେଖା ନାହିଁ ହାତ ସେ ଶେଷ ମୁହୂର୍ତ୍ତରେ ଆସିବ କହିବି ଭାଇ ଆମକୁ ଭୋଟ୍ ଦିଅ ସେ ଏବେ ଠୁ ଆଉ ତାର ପ୍ରିପେୟାର୍ ନାହିଁ ହେଉ ହେଉ ହେଉ ହେଉ ହେଉ ହଁ ଆମର ତ ଚାଲିଛି ଚାଲିବ ଆଉ ଆମ ଜୀବନରେ